ଓଡ଼ିଶା ଚାଷ ପାଇଁ ପ୍ରସିଦ୍ଧ ପ୍ରସିଦ୍ଧ ଯେହେତୁ ଏବେ କୃଷି ପାଇଁ ବହୁତ ତାଲିମ୍ ଦିଆଯାଉଛି ଏବଂ ଓଡ଼ିଶା କୃଷି ପାଇଁ ପ୍ରସିଦ୍ଧ ଯେହେତୁ ଲୋକମାନଙ୍କୁ ସେଇଠି କିଛି ଯଦି ତାଲିମ୍ ନ ଦିଆଯାଏ ଏବେ ବହୁତ୍ ପ୍ରକାର କୃଷି ହଉଛି ଯେପରିକି ପୋଡ଼ୁ ଚାଷ ହଉ ସେମାନଙ୍କୁ ବିନା ଶିକ୍ଷା କିମ୍ବା ତାଲିମ୍ ନ ଦିଆ ଗଲେ ସେମାନେ କେମିତି ଜାଣିବେ ଯଦି ଲୋକଙ୍କୁ କିଛି ଆଗୁକୁ ନିଆଯାଇପାରେ ତ ବହୁତ୍ ଭଲ ହୁଅନ୍ତା ଯଦି କିଛି ସେହି ବିଷୟରେ ଶିକ୍ଷା ଦିଅନ୍ତି ଶିକ୍ଷା ଦେଇ ତାଙ୍କୁ ତାଲିମ୍ କରାନ୍ତେ ଲୋକମାନେ ଚାଷ ପାଇଁ ଆଗ୍ରହ କରନ୍ତେ ସରକାର ଯେପରି ସବସିଡ଼ିର ଅ ବ ବ୍ୟବସ୍ଥା କରିଛି କିଛି ଲୋକ ସେଇ ସବସିଡ଼ିର ଭାଗ ପାଉଛନ୍ତି ତ କିଛି ଲୋକ ପାଉନାହାଁନ୍ତି ଯଦି ସରକାର ସମସ୍ତଙ୍କୁ ସବସିଡ଼ିର ସୁବିଧା ସୁ ଯୋଗାଇ ଦିଅନ୍ତା ତେବେ ଲୋକମାନେ ସେଇ ସବସିଡ଼ି ପାଇ କିଛି କିଛି ଆଗୁକୁ ଯାଇପାରନ୍ତେ ଆଗୁକୁ ଯାଇପାରନ୍ତେ ଏବଂ କୃଷି ପାଇଁ ସେମାନଙ୍କ ମନ ଆଗୁକୁ ବଢ଼ିପାରିବ କାହିଁକି ନା ଏବେ ଲୋକମାନେ କୃଷି କରିବାକୁ ବହୁତ୍ ମନ ଦଉନା ଦଉନାହାଁନ୍ତି କାହିଁନା କୃଷିରେ ସେମାନେ ବହୁତ୍ ଲସ୍ ହେଇଯାଉଛନ୍ତି ଲସ୍ ହେଇଯିବାରୁ ସରକାର ବି ଏମିତିକି ବଜାର ଦର ବି ବହୁତ୍ କମ୍ ଅଛି ଯଦି ସରକାର ସେମାନଙ୍କୁ ବଜାର ଦରରେ ଆଉ ଟିକେ ଅଧିକ ବଜାରର ପରିମାଣ ଦିଅନ୍ତେ କୃଷିର ଯେଉଁ ଚାଷୀମାନେ ଖୁସି ହୋଇଯାଆନ୍ତେ ଖୁସି ହୋଇଯିବାରୁ ସେମାନେ ଚାଷ ଉପରେ ଯେପରି ନିର୍ଭର କରୁଛନ୍ତି ଯଦି ଚାଷ ଉପରେ ନିର୍ଭର କରୁଛନ୍ତି ସେମାନଙ୍କୁ କିଛି ନ ମିଳେ ଫାଇଦା ନ ମିଳେ ସେମାନେ ଚାଷ କରନ୍ତି କ'ଣ ପାଇଁ ସେମାନଙ୍କର ଜୀବିକା ଯଦି ଭଲ ଭାବେ ପରିମାଣ ହେଇପାରେ ଯେପରିକି ଯେପରିକି ତାଙ୍କୁ ପୋଡ଼ୁ ଚାଷ ହଉ ନଳିତା ଚାଷ ହଉ ବହୁତ୍ ପ୍ରକାର ଚାଷ ହେଲାଣି ସେମାନଙ୍କୁ ତାଲିମ୍ ନ ଦିଆଗଲେ ସେମାନେ କିପରି କରିବେ କିପରି କରିବେ ଯଦି ସରକାର ସବସିଡ଼ି ପଇସା ସମସ୍ତଙ୍କୁ ଦଉଛି ତେବେ ଲୋକମାନେ ବହୁତ୍ ଖୁସିରେ ଇଏ କରନ୍ତେ ଏବଂ କୃଷି ବହୁତ୍ ଆଗୁକୁ ଯାଆନ୍ତା